ମୁଇଁ ଘିନିଥିବା ସାବୁନଟା ମୋତେ ବହୁତ ଭଲ୍ ଲାଗ୍ଲା ତାର୍ ବାସ୍ନା ବି ଭଲ୍ ଥିଲା ତାର୍ କଭର୍ ବି ଭଲ୍ ଥିଲା ତାର୍ ସାଇଜ ବି ଭଲ୍ ଥିଲା